ଓଡ଼ିଆ ସଂସ୍କୃତି ପରମ୍ପରାରେ ବିଭିନ୍ନ ପ୍ରକାର ବା ବହୁତ ପର୍ବ ପର୍ବାଣି ପାଳିତ କରାଯାଏ ମୁଖ୍ୟ ଓଡ଼ିଶାର ହେଉଛି ରଜ ପର୍ବ ରଜକୁ ତିନି ଦିନ ଧରି ପାଳନ କରାଯାଏ ଏଥିରେ ବହୁତ ପ୍ରକାର ପିଠାପଣା ଘର ମାନଙ୍କର ହୋଇଥାଏ ଯେମିତିକି ଚକୁଳି ପିଠା ବିରି ପିଠା ମଣ୍ଡାପିଠା ଆଉ କାକରା ଆଉ ହେଉଛି ଘି ପିଠା ଯେଉଁଟା କି ଆରିଷା ପିଠା କୁହାଯାଏ ତା'ମଧ୍ୟରୁ ପୁଣି ଅଷ୍ଟମୀ ଅଛି ଅଷ୍ଟମୀରେ ମଧ୍ୟ ସେଇଭଳି ପ୍ରକାର ପିଠା କରାଯାଏ ଆମର ଅଛି ଦଶମ ଦଶମୀ ବା ଗୋଟେ ଅଛି ପର୍ବ ସେଥିରେ ବିଭିନ୍ନ ପ୍ରକାର ପିଠା ପଣା ଏବଂ ଡାଲି ଭାତ ହୋଇଥାଏ ଏହାପରେ ମଧ୍ୟ ଆମର ଯେଉଁ ଗଣେଶ ପୂଜା ହୁଏ ଗଣେଶ ପୂଜାରେ ମଧ୍ୟ ଆମର ଲଡ଼ୁ ବିଭିନ୍ନ ପ୍ରକାର ଲଡ଼ୁ କରାଯାଏ ଖସା ଲଡ଼ୁ ଯେଉଁ ନଡ଼ିଆ ଲଡ଼ୁ ଆଉ ହେଉଛି ପିଠାପଣା ବି କରାଯାଏ ସେଥିରେ ଆମେ ପ୍ରସାଦ ରୂପରେ ବ୍ୟବହାର କରି ତାହାକୁ ଆମେ ଖାଇଥାଉ ଆହୁରି ମଧ୍ୟ ଅଛି ଆମର ଗୋଟିଏ ଅଷ୍ଟମୀ ଅଷ୍ଟମୀରେ ମଧ୍ୟ ବିଭିନ୍ନ ପ୍ରକାର ପିଠାପଣା କରାଯାଏ ଓଡ଼ିଶା ସଂସ୍କୃତି ପରମ୍ପରାର ବାର ମାସରେ ତେର ପର୍ବ ମଧ୍ୟ କରାଯାଇ ଥାଏ